ଭାରତରେ ଧାର୍ମିକ ସ୍ଥଳ ହେଉଛି ଚାରି ଧାମ ସେଇ ଚାରି ଧାମ ପର୍ଯ୍ୟଟକମାନଙ୍କୁ ଦେଶ ବିଦେଶରୁ ଆକର୍ଷିତ କରିଆସିଛି ଏବଂ ଆଗକୁ ମଧ୍ୟ କରିଆସୁଥିବ ଏହି ପର୍ଯ୍ୟଟନ ସ୍ଥଳୀମାନଙ୍କ ଭିତରେ ଏହି ଧାର୍ମିକ ସ୍ଥଳୀମାନଙ୍କ ଭିତରେ ଯେଉଁସବୁ ଆକର୍ଷଣୀୟ ଦୃଶ୍ୟମାନ ଅଛି ଏବଂ ଏଠାକାର ଐତିହାସ ଏତେ ଗୁରୁତ୍ୱପୂର୍ଣ୍ଣ ଏବଂ ମହତ୍ଵପୂର୍ଣ୍ଣ ଯାହାକୁ ଶୁଣି ପର୍ଯ୍ୟଟକ ମାନେ ଅତ୍ୟନ୍ତ ଖୁସି ହୋଇଥାନ୍ତି ତାହା ହେଉଛି ଆମ ହିନ୍ଦୁ ଧର୍ମକୁ ପ୍ରଦର୍ଶିତ କରୁଥିବା ଚାରିଟି ଧାମ ଚାରିଟି ମନ୍ଦିର ପୂର୍ବ ଦିଗକୁ ପ୍ରଦର୍ଶିତ କରୁଥିବା ଆମ ପୁରୀ ଶ୍ରୀ ମନ୍ଦିର ଖୁବ୍ ପ୍ରସିଦ୍ଧ ସେହା ତାହା ମଧ୍ୟ ଚାରି ଧାମ ମଧ୍ୟରୁ ଏକ ଧାମ ସେଠାରେ ଜଗନ୍ନାଥ ଭଗବାନ ପୂଜା ପାଉଥାନ୍ତି ତାଙ୍କର ଦୁଇ ତାଙ୍କର ଭାଇ ଭଉଣୀ ସୁଭଦ୍ରା ଏବଂ ବଳରାମଙ୍କ ସହିତ ଆମ ପ୍ରସିଦ୍ଧ ଯାତ୍ରା ହେଉଛି ରଥଯାତ୍ରା ଖୁବ୍ ଲୋକ ହୋଇଥାନ୍ତି ଏହି ଯାତ୍ରାରେ ଖୁବ୍ ମଙ୍ଗଳ ହୋଇଥାଏ ଲୋକମାନଙ୍କର ଏହି ଯାତ୍ରାରେ ରଥ ଦଉଡ଼ିକୁ ଟାଣିଲେ